ପ୍ରଥମତଃ କଫି ମଞ୍ଜିରେ ମଞ୍ଜି ବୁଣା ହେଉଛି ମଞ୍ଜି ବୁଣା ହେଲା ପରେ ଗଛ ହେଉଛି ଗଛ ହେଲା ପରେ କଫି ବାହାରୁୁଛି କଫି ନେଇକି ଶୁଖାଇକି ତାକୁ ଫିଲ୍ଟରିଙ୍ଗ କରିକି ବଜାରରେ ବିକା ହେଉଛି ସେଇ କଫି ଉତ୍ପାଦନ କରାହେଉଛି ଆଉ ହେଲା କପା କପା ବି ସେମିତି ଗଛ ଲଗାଉଛି ଗଛରୁ ଫଳିଲେ ତାର ଫଳ ଯେତେବେଳେ ବାହାରୁଛି ସେଇ କପାକୁ ଖରାରେ ଶୁଖାଇକି ତାକୁ ବାଡ଼ିରେ ବାଡ଼େଇକି ସଫା କରିକି ସେ ଖଡ଼ାକୁ ଧୁଆ ଧୁଇ କରିକି କପାକୁ କରିକି ସେ କପାକୁ ତାକୁ ପ୍ୟାକିଙ୍ଗ କରିକି ସେ ମେଡ଼ିକାଲ କିମ୍ବା ବଜାରରେ ବିକ୍ରି ହେଉଛି ତମ୍ବାକୁ ତମ୍ବାକୁ ଚାଷ ହେଉଛି ପାହାଡ଼ ପର୍ବତ କିମ୍ବା ଇଏରେ ଆଉ ସେଇ ସେଇ ଗଛକୁ ମଞ୍ଜି ଲଗାଇକି ପ୍ରଥମେ ସେ ବଡ଼ ହେଲା ପରେ ତା'ର ମଞ୍ଜି ଗୁଡ଼ା କାଢ଼ିକି ଖରାରେ ଶୁଖାଇକି ତାକୁ ତିଆରି କରାହେଉଛି